ୟୁ ଏଫ୍ ଓ ବିଷୟରେ ମୋତେ ତ ସାଧାରଣ ଭାବରେ ଜଣାନାହିଁ ସେମିତି କିଛି କିନ୍ତୁ ମୁଁ ଜାଣିବାକୁ ଚେଷ୍ଟା କରିବି ଆଉ ଆମର ବାହାର ଗ୍ରହରେ ଜୀବନ ବିଷୟରେ ମୁଁ ଆମେ ଶୁଣିଛୁ ଯେ ଆମର ଚନ୍ଦ୍ର ଚନ୍ଦ୍ରଗ୍ରହରେ ଆମର ପାଣିର ସନ୍ଧାନ ମିଳିଛି ଏବଂ ମଙ୍ଗଳଗ୍ରହରେ ବି ଆମର ଯାନ ଯାଇକି ପରୀକ୍ଷଣ ଚଲେଇଛି ଏବଂ ଏଲିଅନ୍ସ ଆମେ ତ ଜାଣିନାହୁଁ ସେ ବିଷୟରେ କିନ୍ତୁ ଧାରଣା ଅଛି ଏବଂ ଶୁଣିଛୁ ଯେ ଆମର ଏଲିଅନ୍ସ ଅଛନ୍ତି ଆଉ ଆମର ବି ସେମାନଙ୍କ ବିଷୟରେ ଜାଣିବାକୁ ବହୁତ ଉତ୍ସୁକ ଅଛୁ